ବିଜ୍ଞାନ ମହାମାରୀରେ ଆମର କେମିତି କାମ କଲାକି ପିଲାମାନେ ଯେମିତିକି ସ୍କୁଲ୍ରେ ପାଠ ପଢ଼ି ପାରିଲେନି ଟିଉସନ ଯାଇପାରିଲେନି ପାଠପଢ଼ାରେ ବନ୍ଦ ରହିଲା ଏହା ଦ୍ୱାରା ଆମେ ପିଲାମାନଙ୍କୁ ମୋବାଇଲ୍ ଦ୍ୱାରା ଆମେ ପାଠ ପଢ଼ାଇଲୁ ସେମାନେ ଅନ୍ଲାଇନ୍ କ୍ଲାସ୍ କରିପାରିଲେ ଟିଉସନ୍ ପଢ଼ିପାରିଲେ କିଛି ଅନଲାଇନ୍ରେ ବି ପାଠ ଦେଖିପାରିଲେ ଆଉ ଅନ୍ଲାଇନ୍ରେ ଡକ୍ଟରମାନଙ୍କୁ ବି ଦେଖିପାରିଲେ ଫାଇଦା ହେଲା ବହୁତ ଫାଇଦା ଆମକୁ ହେଇଛି ଯାହାକି ପିଲା ମୂର୍ଖ ହୋଇଥାନ୍ତେ ଦୁଇ ବର୍ଷ କାଳ କିନ୍ତୁ ପିଲାମାନଙ୍କର ଶିକ୍ଷାରେ ଉନ୍ନତି ଘଟିଥିଲା ଅବନତି ହେଇଥାନ୍ତା ଆଉ କ୍ଷତି ଏଇ ହେଲା ଯେ ପିଲାମାନେ ମୋବାଇଲ୍ର ମୋବାଇଲ୍ର ପୁରା ତାଙ୍କ ସାଙ୍ଗେ ଲିଙ୍କ ସାଙ୍ଗ ହେଇଗଲା ଯେ ସେ ମୋବାଇଲ୍ କି ଛାଡ଼ି ପାଇଲେନି ଯାହାଦ୍ୱାରା ଏବେ ବହି ଦେଖିବା ପାଇଁ ପାଠ ପଢ଼ିବା ପାଇଁ ଇଚ୍ଛା ହଉନି ସବୁ ସବୁବେଳ ପାଇଁ ମୋବାଇଲ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ଆଉ ଯାହାକି ମୋବାଇଲ୍ ପିଲାମାନଙ୍କର ଏବେ ଜୀବନ ବି ନେଇଗଲାଣି ଆଉ କ୍ଷତି ତ ହେଇଛି ଅଧିକା ଫାଇଦା ବି କିଛି ହେଇଛି କିନ୍ତୁ କ୍ଷତି ଏବେ ଅଧିକା ହେଉଛି